ନମସ୍କାର ଆପଣ କିଏ କହୁଛନ୍ତି ଦଗୋଉଚ ଆଚ୍ଛା

କ'ଣ କହିଲେ ଆପଣ ଭଲସେ କୁହନ୍ତୁ

ହୋ ପୁଣି କହିଲେ କି କ'ଣ ସେଇଟା କାମ ଦେଉନି କି ହଉ

ମୁଁ ସକାଳ ଦଶଟାରେ ଆସିବି କ'ଣ କହିଲେ

ଆଚ୍ଛା ଠିକ୍ ଅଛି

କ'ଣ କହିଲ ମୁଁ ଶୁଣିପାରିଲିନି ଭଲସେ କୁହ

ଓକେ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି